ଆମେ ପ୍ରଥମେ ଘରଟିଏ ତିଆରି କରୁ ଘରଟିଏ ତିଆରି କଲେ ଆମେ ପ୍ରଥମେ ନନାଙ୍କୁ ଡାକୁ ସେମାନେ ବନ୍ଧ ଧରନ୍ତି ଯେଉଁ ଜାଗାରେ ଆମର ବନ୍ଧଟା ଠିକ ହୁଏ ସେଇ ଜାଗାରେ ଆମେ ଘର ଆରମ୍ଭ କରୁ ଘର ଆରମ୍ଭ କରିବା ସମୟରେ କି ଆମେ ବାବାଜୀ ବା ପୁରୋହିତ ବା ଗୁରୁ ବା ସାଧୁ ଏମାନଙ୍କୁ ଡାକିଥାଉ ଏମାନେ ଆସିଲେ ଆଙ୍କୁ ଠିକ ଜାଗାଟା ବା ଆମର ଯେଉଁଠି ନିରାପତ୍ତା ସେଇଠି ଭୟ ନଥିବ ସେଇ ଜାଗାରେ ଆମକୁ ବତେଇ ଦିଅନ୍ତି ଘର ତିଆରି ସରିଲା ପରେ ଘର ଆମେ ପ୍ରତିଷ୍ଠା କରୁ ଘର ପ୍ରତିଷ୍ଠା ସମୟରେ ଆମର ପୁରୋହିତ ସାଧୁ ବା ଗୁରୁ ଏମାନେ ଆସନ୍ତି ପୂଜାପାଠ ହୁଏ ଘର ଭଲ ଭଲ ହବାପାଇଁ ଏମାନଙ୍କୁ ସବୁ ଡକାଯାଏ ଏମାନେ ଆସି ପୂଜାପାଠ କରି ଘରକୁ ସୁରକ୍ଷିତ ଦେଇ ସେମାନେ ଚାଲିଯାଆନ୍ତି